ଆମ ଅଞ୍ଚଳର ପ୍ରସିଦ୍ଧ ବିଦ୍ୟାଳୟ ଗୁଡ଼ିକ ହେଲେ ରେଭେନ୍ସା ସ୍କୁଲ ଭକ୍ତମଧୁସୂଦନ ବିଦ୍ୟାପିଠ କାଜୁବଜାର ଗାର୍ଲସ ହାଇସ୍କୁଲ ପ୍ୟାରିମୋହନ କୋଷଟିଙ୍ଗ ସ୍କୁଲ ମିଶନ ସ୍କୁଲ ମାନସ ମାନସିଂପାଟଣା ହାଇସ୍କୁଲ ଏଥି ଏହି ସ୍କୁଲ ମାନଙ୍କ ବିଶେଷତ୍ବ ହେଲା ଏହା ସରକାର ସ୍କୁଲ ଏହି ସ୍କୁଲ ମାନଙ୍କରେ ବିଭିନ୍ନ ସୁବିଧା ସୁଯୋଗ ପିଲାମାନଙ୍କ ପାଇଁ ଥାଏ ବିଶେଷକରି ପୁଅ ଝିଅ ମାନଙ୍କ ସ୍କୁଲ ଜୋତା ପିଲାଙ୍କ ପାଇଁ ବହି ସରକାର ଯୋଗାଇ ଦେଇଥାନ୍ତି ନବମଶ୍ରେଣୀ ହେଲେ ପିଲାଙ୍କପାଇଁ ସାଇକେଲ ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି ଏହି ସ୍କୁଲ ମାନଙ୍କରେ ଦରମା ବହୁତ କମ୍ ପଡ଼ିଥାଏ ତେବେ ପ୍ରାଇଭେଟ ସ୍କୁଲ ମଧ୍ୟ ଛତୁ ଫୁଟିଲାଭଳି ଅଛି ତା ମଧ୍ୟରୁ ସରସ୍ବତୀ ଶିଶୁମନ୍ଦିର ଅନ୍ୟତମ ଟ୍ରେମିଜ କନଭେଟ ସତ୍ୟସାଇ ସ୍କୁଲ ଅଛି ଏହି ସ୍କୁଲ ମାନଙ୍କରେ ବିଶେଷ ହେଲା ଏହା ଇଂରାଜୀ ମିଡ଼ିଅମ ତେଣୁ ଏଠାରେ ଅଧିକ ଡୋନେସନ ଦେଇ ପିଲାମାନେ ପାଠ ପଢ଼ିଥାନ୍ତି ମିଶନ ସ୍କୁଲ ଏବଂ କଲଜେଟ ସ୍କୁଲ ବହୁ ପୁରାତନ ସ୍କୁଲ ଏହି ସ୍କୁଲ ରେ ବହୁ ବୀରପୁତ୍ର ପାଠପଢ଼ି ମଣିଷ ହୋଇଛନ୍ତି ଆଉ ସରକାର ସ୍କୁଲ ମାନଙ୍କ ପିଲାଙ୍କପାଇଁ ମଧ୍ୟ ମଧ୍ଯାହ୍ନ ଭୋଜନର ସୁବିଧା ସରକାରୀ ସ୍କୁଲ ରେ ଅଛି